ହଁ କୁହନ୍ତୁ ହଁ ଦୋକାନ ଅଛି ମୋର ହଁ ୟୁରିଆ ପିଡ଼ିଆ ଏବେ ଲଗାଇ ଦିଅ ଗଛ ଗୁଡ଼ାକ ହେଲା ୟୁରିଆ ଚାରି କେ ଜି ଖଣ୍ଡେ ପକାଇ ଦିଅ ହଁ ଆଉ ପଟାସ୍ ଫଟାସ୍ ମିଶାଇକି ପଟାସ୍ ଅଧ କେ ଜି ୟୁରିଆ ତା'ସହିତ ଚାରି କେ ଜି ମିଶାଇକି ପକାଇ ଦିଅ ହେଲା ଆଉ ଗୋଟେ ଔଷଧ ଅଛି ଆଉ ସେ ଔଷଧଟା ଟିକେ ଠିପିରେ ଅଧ ବେଶୀ ନାହିଁ ଅଳ୍ପ ଠିପିରେ ପାଣି ଜାର୍ ଜାର୍ ପାଣିରେ ଲୋଡ଼୍ କରିକି ସ୍ପ୍ରେ କରିଦେବେ ଏ ଯେଉଁ ପୋକ ଫୋକ ଲାଗୁଛନ୍ତି ଯେଉଁ ସେଥିପାଇଁ କହୁଛ କି ଏ ଯେଉଁ ଧାନ ଗଛରେ ପୋକ ଲାଗୁଛନ୍ତି ତ ତୁମର ହଁ ଇଏ ତ ସବୁଆଡ଼େ ହଁ ସେ ସବୁଆଡ଼େ ତ ଏଇ ନାଗି ଏ ପୋକ ସବୁ ଲାଗୁଛନ୍ତି ସବୁ ଆପଣଙ୍କ ନୁହେଁ ସବୁ ପ୍ରାୟ ଲୋକ ଆସିକି ଆମର ନେଉଛନ୍ତି ଏଠୁ ସବୁଆଡ଼େ ସେଇ ତ ପୋକ ଲାଗିକି ଧାନ ଅଗ ସବୁ ଝାଉଁଳି ଯାଉଛି କାଟିକି ଖାଇ ଯାଉଛନ୍ତି ହଁ ଏସବୁ ତା'ପରେ ଏ ଯେଉଁ ପାଣି ନଈ ପାଣି ଯେଉଁ ପଶିଗଲା ଆମର ଆଉ ମିଶିଗଲା ୟୁରିଆ ପଟାସ୍ ହଁ ହଁ ଆଉ ନହେଲେ ଗୋଟେ ହଁ ଆଉ ଟିକେ ୟୁରିଆ ୟୁରିଆ ନହେଲେ ଦୁଇ କେ ଜି ଖଣ୍ଡେ ନେଇକି ପକାଇ ଦିଅ ତା'ସହିତ ପଟାସ୍ ପାଞ୍ଚଶହ ନେଇକି ପକାଅ

ହଁ ସେ ଗୋଟେ ଔଷଧ ମୁଁ ଦେଉଛି ସେଟା ଗୋଟେ ଠିପିରେ ପାଣିରେ ଆଗ ପକାଇ କରି ସେ ଯେଉଁ ପୋକ ପୋକ ମାରିବା ପାଇଁକା ସ୍ପ୍ରେ କରିଦେବେ ଆଉ ଛଅ ଗୁଣ୍ଠ ହେଲେ କାଫି ସଫିସେଣ୍ଟ ତୁମର ହବ ସେ ହଁ ପକାଇ ଦେଇଛ ମାନେ ଏ ଯେଉଁ ବଢ଼ି ପାଣିଟା ହେଲା ସବୁ ଧୋଇ ଯାଇଥିବ ନା ଆଉ କ'ଣ ଥିବ ସେ ଧୋଇ ଯାଇଛି ବୋଲି ପୋକ ଲାଗୁଛନ୍ତି

ଏବେ ଟିକେ ହଁ ଏବେ ଟିକେ ୟୁରିଆ ଫ୍ୟୁରିଆ ମାରିଦିଅ ଗଛ ପୂରା ଟିକେ ପୂରା ଇଏ କରିକି ଆସୁ ଭାରି ହଁ ଯେଉଁ ପୋକ ଫୋକ ଲାଗୁଛନ୍ତି ଆଉ ପୋକ ଫୋକ ଲାଗିବେନି ପୂରା ୟୁରିଆ ରହୁଛି ଆମ ଚାଳିଶ ଟଙ୍କା ଲେଖା ରହୁଛି ପର୍ କେ ଜି ହଁ ଦୁଇ କେ ଜି ପଟାସ୍ ପାଞ୍ଚଶହ ଖଣ୍ଡେ ନେଇକି ମିଶାଇ କିନି ମାରିଦେବ ଆଉ ଗଛ ପୂରା ତାଗ୍ଡ଼ା ହେଇକି ବାହାରିବ ଆଉ ଦୋକାନକୁ ଆଜି ଆସ ଆସ ମୁଁ ଅଛି ଦୋକାନରେ ଆସ